ଦୌଡ଼ିବା ପାଇଁ ଆମକୁ ବୁଟ ପିନ୍ଧିବାକୁ ପଡ଼େ ପଡ଼ିଥାଏ କାହିଁକି ନା ଦୌଡ଼ିଲା ବେଳେ ଯେପରି ଝୁଣ୍ଟି ହେବା ସେତେବେଳେ କିଛି ହବନି ଜୋତା ପିନ୍ଧିଥିବାରୁ ସେଥିପାଇଁ ଦୌଡ଼ିଲା ବେଳେ ଜୋତା ପିନ୍ଧିବା ଉଚିତ ଆଉ ଦୌଡ଼ିଲା ବେଳେ ନିକର୍ ଏବଂ ଟି ସାର୍ଟ ପିନ୍ଧିବା ନିହାତି ଜରୁରୀ କାହିଁକିନା ସେମିତି ପୋଷାକ ଦରକାର ଦୌଡ଼ିଲା ବେଳେ ଟି ସାର୍ଟ ଏବଂ ନିକର୍ ପେଣ୍ଟ ଏବଂ ଦୌଡ଼ିଲା ବେଳେ ଜୋତା ଆମକୁ ନିହାତି ଜରୁରୀ କାହିଁକିନା ସେଇଟା ଆମକୁ ପସନ୍ଦ ପସନ୍ଦ ଏବଂ ହେ ସେଇଟା ଆମକୁ ନିହାତି ଜରୁରୀ ଦୌଡ଼ିବା ବଲେ ସେଇଟା ଆମକୁ ପୁରା ନିହାତି ଜରୁରୀ ଅଟେ